ଆମର ପ୍ରିୟ ଋତୁ ହେଉଛି ବସନ୍ତ ଏହି ଋତୁରେ ବାୟୁ ପବନ ଜଳ ସବୁକିଛି ଭଲ ଏବଂ ଗଛପତ୍ର ମଧ୍ୟ ଭଲ ଦେଖାଯାଏ କୋଇଲିର ଗାନ ମଧ୍ୟ ଶୁଭାଯାଏ ଚାଷ ଜମିର ଫଳ ଓ ଫୁଲ ସବୁ ସୌନ୍ଦର୍ଯ୍ୟ ମଧ୍ୟ ଦେଖାଯାଏ ଏହିସବୁ କିଛି ସମାଜରେ ସମୟ ଟିକୁ ପରିବର୍ତ୍ତନ ଦେଖାଯାଏ ପାହାଡ଼ର ପର୍ବତ ର ଝରଣା ମଧ୍ୟ କୁଳୁ କୁଳୁ ନାଦ ଶଦ୍ଦରେ ବହୁତ ସୁନ୍ଦର ଲାଗେ ଜଙ୍ଗଲରେ ମଧ୍ୟ ବୁଲିବାପାଇଁ ବହୁତ ଖୁସିଲାଗେ ଏହି ସମୟରେ ଯଦି ଦେହକୁ ମଳୟ ଟା ବାଜେ ତାହେଲେ ଏ ଶରୀରଟା ଭଲ ସୁରକ୍ଷିତ ରହେ